ଖାଦ୍ୟ ତିଆରି କଲାବେଲେ ରେସିପିକୁ ସଠିକ୍ ଭାବରେ ନିରୂପଣ କାରାଯାଏ ଏବଂ ତାହା ଭଲ ଭାବରେ କେମିତି ହେବ ତାହାକୁ ଧ୍ୟାନ ଦେଇ ରେସିପି ତିଆରି କରାଯାଏ ଯାହା ଫଲରେ କୌଣସି ଖାଦ୍ୟ ନଷ୍ଟ ନହେଉ ସେ ପ୍ରତି ଧ୍ୟାନ ଦିଆଯାଏ ଓ ଯେମିତି ଠିକ୍ ଭାବରେ ହେବ ତା'ର ସଠିକ୍ ନିରୂପଣ କରି ହିଁ ଖାଦ୍ୟ ତିଆରି କରାଯାଏ ଭୋଜିଭାତରେ ଯାହା ତିଆରି କରାଯାଏ ତାହା ହୁଏତ ଅନେକ ଲୋକଙ୍କର ଅନେକ ମତାମତ ନେଇ ହିଁ ଭୋଜିରେ ତିଆରି କରାଯାଇଥାଏ ଯାହାଫଲରେ କି ଲୋକମାନଙ୍କର ଆସିବାରେ ଖାଦ୍ୟ ଖାଇ ଭଲ ହୋଇଛି କି ନାହିଁ ଖରାପ ହୋଇଛି ତାହା ବୁଝିବାକୁ ପଡ଼ିଥାଏ ଯାହାଫଲରେ ଲୋକମାନେ ରେସିପି ଖାଇ ପ୍ରଶଂସା କରିବେ ସେଇ ହିସାବରେ ହିଁ ରେସିପି ତିଆରି କରାଯାଇଥାଏ ଭୋଜିର ଯାହା ଖାଦ୍ୟ ଯେମିତି ନଷ୍ଟ ନହେଉ ସେଥିପ୍ରତି ଧ୍ୟାନ ଦେଇ ହିଁ ରେସିପି ତିଆରି କରାଯାଇଥାଏ ଯାହାଫଲରେ ଲୋକମାନେ ଖାଇ ଆନନ୍ଦ ଅନୁଭବ କରନ୍ତି ଏବଂ ପ୍ରଶଂସା ମଧ୍ୟ କରିଥାନ୍ତି